ଆମ ରାଜ୍ୟରେ ବିଭିନ୍ନ ରକମର ଅଗ୍ରଗତି ହୋଇଅଛି ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଲୋକମାନଙ୍କୁ ସାହାଯ୍ୟ ସହଯୋଗ ମିଳୁଛି ଆଉ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ବାର୍ଦ୍ଧକ୍ୟ ଲୋକମାନଙ୍କୁ ଭତ୍ତା ମିଳୁଛି ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ବିଭିନ୍ନ ରକମର ସାହାଯ୍ୟ ସହଯୋଗ ଲୋକମାନଙ୍କୁ ମିଳୁଛି ଯଥା ଅପରସେନ୍ ହେଉ ବିଭିନ୍ନ ରକମର ମେଡ଼ିସିନ୍ ବିଭିନ୍ନ ରକମ ଔଷଧ ବାବଦରେ କାଳିଆ ଯୋଜନା ମାଧ୍ୟମରେ ଲୋକଙ୍କୁ କୃଷି କ୍ଷେତ୍ରରେ ପଇସା ମିଳୁଛି